ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ ପାର୍ଥକ୍ୟ ପ୍ରଥମ ପୟେଣ୍ଟ ହେଲା ଭାଷା ଉତ୍ତର ଭାରତ ଭାଷା ହେଲା ଓଡ଼ିଆ ଦକ୍ଷିଣ ଭାରତର ଭାଷା ହିନ୍ଦୀ ଖାଦ୍ୟ ଉତ୍ତର ଭାରତର ଖାଦ୍ୟ ଭାତ ରୁଟି ଡାଲି ତରକାରୀ ଦକ୍ଷିଣ ଭାରତର ଖାଦ୍ୟ ପ୍ରଧାନ ଖାଦ୍ୟ ରୁଟି ତରକାରୀ ପୋଷାକ ଉତ୍ତର ଭାରତର ପୋଷାକ ପଞ୍ଜାବୀ ଧୋତି ପଞ୍ଜାବୀ ଚୁଡ଼ିଦାର ପଞ୍ଜାବୀ ଦକ୍ଷିଣ ଭାରତର ପୋଷାକ ଲୁଙ୍ଗୀ ପଞ୍ଜାବୀ ପାଣିପାଗ ଉତ୍ତର ଭାରତର ପାଣିପାଗ ଥଣ୍ଡା ଜଳବାୟୁ ଥଣ୍ଡା ଦକ୍ଷିଣ ଭାରତର ଜଳବାୟୁ ଗରମ ରାଜନୀତି ଉତ୍ତର ଭାରତର ଉତ୍ତର ଭାରତରେ ଶିକ୍ଷିତ ବେଶି ଶିକ୍ଷିତ ଦକ୍ଷିଣ ଭାରତରେ ଅଳ୍ପ ସାକ୍ଷରତା ମଧ୍ୟ ଉତ୍ତର ଭାରତରେ ଅଧିକ ଦକ୍ଷିଣ ଭାରତରେ କମ ଭୌଗଳିକ ଆମର ଉତ୍ତର ଭାରତରେ ବହୁତ ଜନସଂଖ୍ୟା ବହୁତ ଜାଗା ବହୁତ ବଡ଼ ଏରିଆ ଦକ୍ଷିଣ ଭାରତ ଉତ୍ତର ଭାରତ ଠାରୁ କମ ଭୌଗଳିକ କମ